ବଲାଙ୍ଗୀର ଜିଲ୍ଲାରେ ବହୁତ ଫସଲ୍ଗୁଡ଼ିକ ଚାଷ କରାଯାସି ଯେନ୍ଟାକି ହେଉଛି ଚାଉଲ୍ ହେଉ କିମ୍ବା ଆଖୁ ହେଉ ତ ମାଖ ହେଉ ଆଉ ବହୁତ ବ ସୋର୍ଷ୍ ହେଉ ଧାନ୍ ହେଉ କିମ୍ବା ଗହମ୍ ହେଉ ବହୁତଗୁଡ଼ାଏ ବଲାଙ୍ଗୀର ଜିଲ୍ଲାରେ ଚାଷ୍ ହେସି ସ୍ପେସିଫାଇ ତାର୍ମାନେ ଯଦି ସ୍ଥାନୀୟ ଅନ୍ତର୍ ଅର୍ଥନୀତିରେ ଦେଖ୍ମା ସ୍ଥାନୀୟ ହିସାବରେ କେନ୍ ସ୍ଥାନରେ କେନ୍ ଏଇଟା କେନ୍ କେନ୍ଟା ଜିନିଷ୍ମାନେ ଫୁଲୁଛି ବଲେ ପ୍ରାୟତଃ ବଲାଙ୍ଗରେ ସବୁ ସବୁ ଗାଁରେ ସବୁ ସବୁ ମିଶିକରି ସବୁ ଗାଁରେ ସମାନ ଚାଷ୍ କରାଯାଉଛି ଚାଉଲ୍ ହେଲେ ସବୁଆଡ଼େ ଚାଉଲ୍ କରଛନ୍ ଯେନ୍ ଜାଗାରେ ଚାଉଲ୍ ନେଇଁ ହେଇପାରବାର୍ ଯେନ୍ ଜାଗାରେ ଗୋଟେ ଅଲଗା ମାଟି ଅଛେ ସେନା ପନିପରିବା ବି ଚାଷ୍ କରୁଛନ୍ ଆଉ କିଛି ଜାଗାରେ ଆଖୁ ଚାଷ ବି କରୁଛନ୍ ଆଉ ଇ ଜିନିଷ୍ମାନେ ଜଣେ ମନୁଷ୍କେ ବାଞ୍ଚ ଫଲି ବହୁତ ବହୁତ ଦରକାର ହେ ଇ ଜିନିଷ୍ମାନେ ନି ହେଲେ ଆମେ ଖାଇବାର୍କେ ମୁଠେ ନି ପାଉ ଆର୍ ଯଦି ଆମେ ଖାଇବାର୍କେ ମୁଠେ ନି ପି ପାଇପାରିଲା ବେଲେ ଆମେ କେବେ ବି ପହଞ୍ଚିିନିପାରୁ ପନିପରିବା ଚାଷ ଯେନ୍ କରୁଛନ୍ ସେ ଗାଁରେ ପ୍ରାୟତଃ କେନାଲଟି ଯାଇଛି କିମ୍ବା ସେ ଜାଗାରେ ଡ଼୍ୟାମ୍ ଅଛି ଯେନ୍ ଡ଼୍ୟାମର ପ୍ୟାନମାନୋନେ ଯେନ୍ ଆଡ଼େ କହୁଚେ ସେ ଜାଗାରେ ଦୁଇ ଥର୍ ତିନି ଥର୍ ବର୍ଷେିକି ଚାଷ୍ ହେଉଛି ହୁଏତ ସେଟା ପନିପରିବା ହଉ କିମ୍ବା ଧାନ ଚାଷ୍ ହଉ କିମ୍ବା ସୋର୍ଷ୍ ଚାଷ୍ ହଉ କିମ୍ବା ଆଖୁ ଚାଷ୍ ହଉ ଏଇ ଜିନଷ୍ମାନ ସେ ଏରିଆାର ଲୋକ ବେଶୀ ବେନିଫିଟ୍ ପାଇପାରୁଛନ୍ତି ପ୍ୟାନ୍ର ସୁବିଧା ଅଛି ଯେହେତୁ କିନ୍ତୁ ଆଉ ଯେନ୍ ଯେନ୍ ଜାଗାରେ ପ୍ୟନ୍ରୁ ଟିକେ ଇନସଫିସିଏଣ୍ଟ ରହୁଛି ପ୍ୟାନ୍ ଟିକେ ଟିକେ ବେଶୀ ପାଇନି ପାର୍ବାର ଯଦି ବର୍ଷା ପାଣି ଖାଇଆବାର୍କେ ଚାହୁଁଛି ସେ ଜାଗାରେ ପ୍ରାୟତଃ କମ୍ କମ୍ ଚାଷ୍ ହେସିି ହୁଏତ ଗୋଟେ ବର୍ଷରେ ଥରେ ଚାଷ୍ କରିବେ ହୁଏତ ସେଟା ଧାନ କରିପାରନ୍ ହୁଏତ ସେଟା ପନିପରିବା କରିପାରନ୍ ହୁଏତ ସେଟା ସୁର୍ଷ କରିପାରନ୍ ହୁଏତ ସେଇଟା ଆଖୁ କରିପାରନ୍ ଆଉ ଏଇ ଜିନିଷ୍ମାନେ ଦିନୁ ଦିନ୍କେ ଏତେ ବଢ଼ି ଚାଲିଛେ କି ଆମ ବାଲାଙ୍ଗୀର ଡ଼ିଷ୍ଟ୍ରିକ୍ରୁ ବହୁଟେ ପନିପରିବା ବହୁଟେ ଉତ୍ପାଦକ ଚାଷ୍ ଚାଷୀ ଯେନ୍ଟା ଉତ୍ପାଦ କରିଚି ସେଟା ମାନେ ବହୁତ ସପ୍ଲାଏ ହବାର୍କେ ଲାଗିଛି ଆଉ ମୁଇଁ ଚାହୁଁଛେ ଏନ୍ତା ବଢ଼ିଥାଉ ବିନା କିଛି ଯେହେତୁ ଆମର୍ କେମିକାଲ୍ ଫର୍ଟିଲାଇଜର୍ ବିନା କିଛି ୟୁଜ୍ କରିକରି ଯଦି ଆମର୍ ସାଧା କମ୍ପୋଷ୍ଟ ଖତମାନେ ମାରିକରି ଯଦି ଏତେ ବଢ଼ି ଚାଲ୍ବା ତାହେଲେ ଆମକୁ କେବେ ବିି କେମିକାଲ୍ ଫର୍ଟିଲାଇଜର୍ ଦବାର୍କେ ନି ପଡ଼େ ଆଉ ହୁଏତ ବହୁତ ସେଥିର୍ ଲାଗି ବଲାଗଡ଼ି ଜିଲ୍ଲାରୁ ବେଶୀ ସପ୍ଲାଏ ହଉଛି ଆଉଟ୍ସାଇଡ଼ର୍ ବାହାରକି ଆଉ ଏନ୍ତା ମୁଇଁ ଚାହିଁବି କି ସବୁବେଲେ ବଢ଼ିତିଲ୍ଥାଉ